ଆମ ଅଞ୍ଚଳରେ ବହୁ ପର୍ବପର୍ବାଣି ପାଳନ କରାଯାଏ ଯେମିତିକି ଗଣେଶପୂଜା ନୂଆଖାଇ ଦଶହରା ଦୀପାବଳି ମକରସଂକ୍ରାନ୍ତି ରଜ ରଥଯାତ୍ରା ଏମିତିକି ଅନେକ ଗୁଡ଼ିଏ ପର୍ବାଣି ପାଳନ କରାଯାଏ ମୁଖ୍ୟତଃ ହେଲା ନୂଆଖାଇ ନୂଆଖାଇରେ ଆମେ ନୂଆଧାନ ଆଣି ନୂଆ ମାଁଙ୍କୁ ସମର୍ପଣ କରି ଧୁମ୍ଧାମ୍ ରେ ନୂଆ ଖାଇଥାଉଁ ଦଶହରା ଦିନ ଦଶ ଦିନ ଧରି ମାଁ ଦୁର୍ଗାଙ୍କୁ ପୂଜା କରାଯାଏ ଦଶହରାରେ ବହୁତ ଖୁସି ଅର୍ଜନ କରିଥାଉଁ ଏବଂ ଦୀପାବଳିରେ ମଧ୍ୟ ଗାଁ ଦାଣ୍ଡରେ ବାଣ ଫୁଟକା ଫୁଟାଇ ମାଁ କାଳୀଙ୍କୁ ଅର୍ପଣ କରିଥାଉଁ ଏବଂ ମକରସଂକ୍ରାନ୍ତିରେ ମଧ୍ୟ ଭାବ ଦିଆ ନିଆ ହେଇ ଧୁମ୍ଧାମ୍ ରେ ମକର ବସିଥିବାର ଗୋ ଅନୁପ୍ରାଣିତ ପାଳିତ କରେ କରି ଥାଉଁ ଏବଂ ରଜ ସଂକ୍ରାନ୍ତିରେ ରଜ ପାଳନକରି ଦୋଲି ଖେଳିଥାଉଁ ନୂଆ ଡ୍ରେସ୍ ପିନ୍ଧି ଦୁଳିକରି ରଜଉତ୍ସବ ପାଳନକରି ପିଠା ପଣା କରି ମଜମସ୍ତିରେ ପାଳନକରି ଖାଇଥାଉ